ଆମେ ଜଣଙ୍କ ପାଖକୁ ଯାଇକରି ଗାଈ ଆଉ ଗୋଟିଏ ଗାଁରୁ ଯାଇକି ଗାଈ ଆଉ ଛେଳି ମେଣ୍ଢା କୁକୁର କୁକୁଡ଼ା ଏହିଜାକ ସବୁ ପଶୁ ଆଣିକି ଆମେ ରଖୁଚୁ ଘରେ ଅଛି ଆମର ସେମାନେ ମାନେ ସେମାନଙ୍କୁ ରଖି ଆମର ବର୍ଷକୁ ଆମେ ତିରିଶି ହଜାର ପାଇପାରୁ ମାନେ ଆଦାୟ କରିିବାରୁ ତିରିଶ ହଜାର ରୋଜଗାର କରିପାରୁ ସେମାନଙ୍କ ମୂଲ୍ୟ ବହୁତ ସବୁ ମାନେ ଗାଈ ରଖିଲେ ସବୁ ମାନେ କୁକୁର ଛେଳି ମେଣ୍ଢା ଗାଈ ସବୁକିଛି ସବୁ ପଶୁ ଅଛି ଆମ ପାଖରେ ସେମାନଙ୍କ ଯୋଗୁଁ ଆମେ ବହୁତ ସୁବିଧା ବି ପାଇପାରୁ ଓ ସେ ବର୍ଷେ ଭିତରେ ଆମେ ତିରିଶି ହଜାର କି ଚାଳିଶ ହଜାର ବି ପ୍ରତିବର୍ଷରେ ତିରିଶି ହଜାର କେଉଁ ବର୍ଷରେ ଚାଳିଶ ହଜାର ଏତିକି ବି ଆମେ ପାଇପାରୁ ଗାଈଠୁ ବହୁତ କିଛି ପାଇପାରୁ ଆମେ